ହଁ କାର୍ଯ୍ୟ ବାହାରେ ମୋର ସଉକ ପାଇଁ ବହୁତ ଆ ଆଗ୍ରହ ମୁଁ ଟିକେ ଚୁଟି କାଟିବାକୁ ବହୁତ ଭଲ ପାଏ ବିଭିନ୍ନ ପ୍ରକାର ଷ୍ଟାଇଲର ମୁଁ ଚୁଟି କଟିଥାଏ ଏବଂ ବିୟୁଟି ପାର୍ଲର ଯାଇକି ନିଜ ଫେସିଆଲ କରିଥାଏ ଆଇବ୍ରୋ ସେପ୍ କରିଥାଏ କାରଣ ମୋର ସେଟା ଗୋଟିଏ ସଉକ ତା ପରେ ମୋର ଗୋଟିଏ ଭଲ ଡ୍ରେସ୍ ପିନ୍ଧିବା ଦରକାର ଯେଉଁଠି ଟିକେ କଲର୍ ଛାଡ଼ିଗଲା ମୋତେ ସେ ଡ୍ରେସ୍ଟି ପିନ୍ଧିବାକୁ ଭଲ ଲାଗେ ନାହିଁ ତେଣୁ ତା ପାଇଁ ମଧ୍ୟ ମୁଁ ଭଲ ଡ୍ରେସ୍ କିଣିବାକୁ ବହୁତ ପସନ୍ଦ କରିଥାଏ ତା ପରେ ମୋର ହେଉଛି ବୁଲା ବୁଲି ବାହାରେ ଖାଇବା ଏସବୁ ଜିନିଷ ପ୍ରତି ମୋର ବହୁତ ଅଗ୍ରହ କାରଣ ମୁଁ ଇ ସଉକ କରିବାକୁ ବହୁତ ଭଲ ପାଇଥାଏ ଜୀବନରେ ମୁଁ ଯା ଭାବେ ସବୁବେଳେ କିଛିତ ଆଣିନି ମୋର କିଛି ନେବାର ବି ନାହିଁ କିନ୍ତୁ ଯେତେ ଦିନି ବଞ୍ଚିବି ଖୁସିରେ ବଞ୍ଚିବି ଶାନ୍ତିରେ ବଞ୍ଚିବି ତେଣୁ ସଜ ହେବି ଭଲ ପିନ୍ଧିବି ଭଲ ଖାଇ ଭଲରେ ରହିବି ତା ପରେ ଯାଇକି ମରିବି